ଆମ ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ଏଠାରେ ବହୁତ ପ୍ରକାର ରାଜନୈତିକ ଦଳ ଅଛନ୍ତି ସେମାନଙ୍କ ମଧ୍ୟରୁ ମୁଖ୍ୟତଃ ହେଉଛନ୍ତି ବି ଜେ ଡ଼ି ମାନେ ବିଜୁ ଜନତା ଦଳ ଏବଂ ବି ଜେ ପି ଯାହା ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଏହା ମୁଖ୍ୟତଃ ତିନୋଟି ପାର୍ଟି ଅଛନ୍ତି ଯେଉଁମାନେ କି ଆମ ଓଡ଼ିଶାରେ କାର୍ଯ୍ୟକାରୀ କରନ୍ତି ତା ସହିତ ଆଉ ଜଣେ ଅଛି ଯେଉଁଟାକି ଆମର ପଡ଼ୋଶୀ ରାଜ୍ୟର ଏକ ଅଂଶ ବିଶେଷ ଭାବେ ମୟୁରଭଞ୍ଜ ମୟୂରଭଞ୍ଜରେ କାର୍ଯ୍ୟକାରୀ କରେ ତାହା ହେଉଛି ଝାରଖଣ୍ଡ ମୁକ୍ତିମୋର୍ଚା ଏହି ତିନି ଚାରିଟି ପାର୍ଟି ଆମ ଓଡ଼ିଶାରେ ମୁଖ୍ୟତଃ ଦେଖାଯାନ୍ତି ମୁଖ୍ୟତଃ କହିଲେ ସରକାରୀ ରାଜନୈତିକ ବାସଭବନ କହିଲେ ପଞ୍ଚାୟତ ବ୍ଲକ୍ ଏବଂ ପଞ୍ଚାୟତ ଅଫିସ୍ ଏଗୁଡ଼ାକୁ ମୁଖ୍ୟତଃ ଏ ଭିତରେ ଆମେ ଗଣନା କରୁ ଏବଂ ମୁଖ୍ୟତଃ ଏମାନେ ପ୍ରତ୍ୟେକ ଜିଲ୍ଲାରେ ପ୍ରତ୍ୟେକ ରାଜ୍ୟରେ ଏମାନେ କାର୍ଯ୍ୟକାରୀ କରନ୍ତି ତା ସହିତ ପଞ୍ଚାୟତରୁ ରାଜ ରାଜନୀତି ଆରମ୍ଭ ହେଇକି ଆମର ଭାରତବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୁଏ ଏବଂ ଏହାକୁ ବହୁତ ପ୍ରକାର ବିଭାଜିତ ମଧ୍ୟ କରାଯାଇଛି ଯେପରିକି ପଞ୍ଚାୟତ ବ୍ଲକ୍ ଏବଂ ଜିଲ୍ଲା ତା ସହିତ ରାଜ୍ୟ ଏଗୁଡ଼ାକୁ ବହୁତ ପ୍ରକାରର ଛୋଟ ଛୋଟ ଗଠିତ ଏକ ସଂଘ ଏବଂ ବିଜୁ ଜନତା ଦଳ କହିଲେ ଆମେ ଯେଉଁ ଆମର ବିଜୁ ବାବୁ ଥିଲେ ତାଙ୍କୁ ନେଇକି ବିଜୁ ଜନତା ଦଳ ଗଠନ ହୋଇଛି